ଆପଣ କେଉଁଠିରୁ କହୁଛନ୍ତି ଗୁଣ୍ଡିଚା ହୋଟେଲ୍ରୁ ହଁ ମୁଁ ମେଘ୍ନା ହେନ୍ ଆପଣଙ୍କ ହୋଟେଲ୍ରୁ ମୁଁ କିଛି ମଗାଇବା ପାଇଁ ଚାହୁଁଛି ବିରିୟାନି ଚିଲି ଚିକେନ୍ ଆପଣଙ୍କ ହୋଟେଲ୍ରୁ ମୋତେ କ'ଣ ମିଳିପାରିବ ମୋର ତୁମର ଗୁଗୁଲ୍ ପେ ନା ଫୋନ୍ପେ ମୋର ଗୁଗୁଲ୍ ପେ ନାହିଁ କି ଫୋନ୍ପେ ନାହିଁ ମୁଁ ଆମ ଆପଣଙ୍କୁ କ୍ୟାସ୍ରେ ଦେଇଦେବି ଆପଣ ଖାଲି ମୋ ବିଷମ କଟକ ବଡ଼ ସାହିରେ ପହଞ୍ଚାଇଦେବେ